ମୁଁ ବିଭିନ୍ନ ପ୍ରକାରର ଟ୍ରାକ୍ଟର ଦେଖିଛି ସେଗୁଡ଼ିକ ହେଲା ମୋନାଲିକା ମହିନ୍ଦ୍ରା ଇଚର ଜନ୍ଦିର୍ ଏହା ଆଧୁନିକ ଚାଷ ଉପଯୋଗୀ କରିବା ପାଇଁ ବେସ୍ ଗୁରୁତ୍ୱ ପୂର୍ଣ୍ଣ ଏହା ଦ୍ୱାରା କମ ସମୟ ଭିତରେ ଅଧିକ ଚାଷ ଜମି କୁ ଉପଯୋଗ କରିପାରିବେ କିନ୍ତୁ ପୂର୍ବରୁ କୃଷକ ମାନେ ହଳ ଲଙ୍ଗଳରେ ଓ ଶଗଡ଼ ଗାଡ଼ି ଦ୍ୱାରା ଚାଷ କରୁଥିଲେ ବର୍ତ୍ତମାନ ଏହା ତାହାଠାରୁ ଭିନ୍ନ